ଏଗାର ହଜାର ପାଞ୍ଚଶହ ସତୁରୀ ଏକ ହଜାର ନଅଶହ ପଞ୍ଚାନବେ ଏକ ହଜାର ନଅଶହ ବାସ୍ତରି ଦୁଇ ହଜାର ପାଞ୍ଚଶହ ସତୁରି ତିନି ହଜାର ଆଠଶହ ପଚାଶ